ଆମ ଭାରତରେ ଆମେ ଭାତ ଡାଲି ତରକାରୀ ଏସବୁ ଖାଉ ଆଉ ଏସବୁକୁ ସବୁ ପସନ୍ଦ କରୁ ଆ କାହିଁକିନା ଏସବୁ ଆମକୁ ଆମ ଦେହକୁ ବି ଭଲ ରଖିଥାଉ ଆଉ ଆମକୁ ବି ଏ ଖାଦ୍ୟ ଆମକୁ ବହୁତ ଭଲ ଲାଗିଥାଏ